ହଁ ମୁଁ କିଣିଥିବା ଆଇରନ୍ଟିର ଭଲ ଗୁଣ ଗୁଡ଼ିକ ହେଉଛି ଜଲ୍ଦି ଗରମ ହୋଇଯାଉଛି ଏବଂ କପଡ଼ାରେ ବଢ଼ିଆ ଭଲସେ ଆଇରନ୍ ହୋଇପାରୁଛି ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଛି ଆଇରନ୍ଟିରେ ଆଇରନ୍ କରିବାକୁ ଭଲ ଲାଗୁଛି